ଆରେ ରମେଶ ମୁଁ ଟିକିଏ ଗରମ ପାଣି ପାଇଁ କହୁଥିଲି ଟିକେ ଗରମ ପାଣି ମୋ ପାଇଁ ପଠେଇ ପାରିବୁ କି ଆଚ୍ଛା ଆମ ଘର ତ ଗୋଟେ କିଲୋମିଟର ପ୍ରାୟ ଦୂର ହବ ତୁ ଗୋଟେ କାମ କରିବୁ ସେ ଗରମ ପାଣିଟା ଯେଉଁଭଳି ଭାବରେ ମୋ ପାଇଁ ମୋ ପାଖରେ ଆସି ପହଞ୍ଚିବାରେ ଠିକ୍ ସେଇ ଗରମ ଅବସ୍ଥାରେ ରହିଥିବ ଆଉ ଯଦି ଥଣ୍ଡା କରି ପଠେଇଲୁ ତାହେଲେ ତା'ର ବି କିଛି ମୂଲ୍ୟ ରହିବନି ତେଣୁ ତୋତେ ମୁଁ ଟିକିଏ ଅନୁରୋଧ କରୁଛି ତୁ ଟିକିଏ ବାଗେଇକି ପଠେଇବୁ ଯାହା କରିବୁ ମୋତେ ଟିକିଏ ସୁବିଧା ହବ ଗରମ ଥିବ ବୁଝିହେଲା ମୋ କଥା ବୁଝିପାରୁଛୁ କି ନାହିଁ ହଁ ହଁ ଠିକ ଅଛି ବହୁତ ଧନ୍ୟବାଦ ଆଉ ଯା ହେଉ ଠିକ ଅଛି ମୁଁ ଅପେକ୍ଷାରେ ରହିଲି ତୁ ଯଥାଶୀଘ୍ର ମୋ ପାଖକୁ ପଠେଇ ଦେ ଆଉ ଡେରି କରିବୁନି ବୁଝି ହେଲା ଆଉ ଡେରି କରିବୁନି ଶୀଘ୍ର ଟିକିଏ ପଠା ମୋର ଟିକିଏ ନିହାତି ଦରକାର ଅଛି ଦେହଟା ଟିକିଏ ଭଲ ନାହିଁ ତ ତେଣୁ ତେଣୁ ଟିକିଏ ଶୀଘ୍ର ପଠେଇ ଦେ ଆଉ ଆଉ ତୋତେ ମୁଁ ତ କହିଥିଲି ସେ ଯେଉଁ କଥା କହିଥିଲି ତୁ ମନେ ଅଛି ତ ଆଚ୍ଛା ତୁ ସେ କଥାଟା ଟିକିଏ କି ବୁଝିଲୁନି ଆଉ ମୋତେ ଟିକିଏ ଅସୁବିଧାରେ ମୁଁ ପଡ଼ୁଛି ଆଉ ସେ କଥାଟା ଟିକିଏ ବୁଝିକରି କେମିତି ମୋ ପାଖକୁ ପଠା ହବ ସେ କଥା ଟିକିଏ ବ୍ୟବସ୍ଥା କରିବୁ ଆଁ ବ୍ୟବସ୍ଥା କରିବୁ ତ ହଁ ହଁ ହଁ ହଉ ହଉ ହଉ ହଉ ବହୁତ ଧନ୍ୟବାଦ